ବିଜୁସ୍ୱାସ୍ଥ୍ୟ କାର୍ଡ଼ ଏ ଯେଉଁ ଏବେ ହେଇଯାଇଛି ସେଥିପେଇଁ ସବୁ ଲୋକମାନଙ୍କର ସୁବିଧା ସୁଯୋଗ ପାଇପାରୁଛନ୍ତି ହସ୍ପିଟାଲମାନଙ୍କରେ ଯେଉଁ ହସ୍ପିଟାଲରେ ସେମାନେ କେହି ଯାଇପାରୁନଥିଲେ ଏମିତି ସରକାର ବ୍ୟବସ୍ଥା କରିଛନ୍ତି ସରକାରଙ୍କ ଦ୍ୱାରା ଏମିତି ବ୍ୟବସ୍ଥା ହେଇଛି ବିଜୁସ୍ୱାସ୍ଥ୍ୟ କାର୍ଡ଼ ସେଥିରେ ସବୁ ସୁଲଭ ଉପାୟରେ ସବୁ ଇଏ କରିପାରୁଛନ୍ତି ଫାଇଦା ଉଠେଇପାରୁଛନ୍ତି ହସ୍ପିଟାଲମାନଙ୍କରେ ବଡ଼ ବଡ଼ ରୋଗ ଯେଉଁ ହଉଛି ଅପରେସନ ପାଇଁ ପଇସା ନଥିବା ଗରିବ ଲୋକମାନେ କିଛି କରିପାରୁନଥିଲେ ସେମାନେ ଯାଇପାରୁନଥିଲେ ବି ହସ୍ପିଟାଲ ଦୁଆର ମୁହଁକୁ ଯିଏକି ଯେଉଁ ହସ୍ପିଟାଲମାନଙ୍କରେ ବହୁତ ଫିସ୍ ଦବାକୁ ପଡ଼େ ବିଜୁସ୍ୱାସ୍ଥ୍ୟ କାର୍ଡ଼ ଦ୍ୱାରା ସେ ପଇସା ତାଙ୍କର ରିକୋଭରି ହେଇପାରୁଛି ରୋଗରୁ ବି ମୁକ୍ତ ହେଇପାରୁଛନ୍ତି ବଡ଼ ବଡ଼ ରୋଗ ରୁ ଏମିତିକି ଧର ଅପରେସନ ହେଲା ବଡ଼ ବଡ଼ ଅପରେସନ ଏମିତିକି ଏବେ ରିସେଣ୍ଟ ଆମ ଗାଁରେ ଜଣେ ଅପରେସନ ହେଇଛନ୍ତି ବ୍ରେନଷ୍ଟୋକ ହେଇଥିଲା ସେ ଅପରେସନ ହେଇଛନ୍ତି ତାଙ୍କର ବି ସେ କାର୍ଡ଼ ଦ୍ୱାରା ହିଁ ହଉଛ ସେମାନେ ବି ଉପକୃତ ହେଇପାରିଛନ୍ତି ଯେହେତୁ ତାଙ୍କର ବହୁତ ଗରିବଲୋକ ସେମାନେ ବି କରିପାରିନଥାନ୍ତେ କେବେହେଲେ ବି ଯେହେତୁ ସେ ଗଭର୍ଣ୍ଣମେଣ୍ଟରେ ଯାଇକି ଦେଖେଇଥାନ୍ତେ ପ୍ରାଇଭେଟ କ୍ଲିନିକରେ ବି ଦେଖେଇପାରୁଛନ୍ତି ଯେହେତୁ ତାଙ୍କର କାର୍ଡ଼ ଅଛି କାର୍ଡ଼ର ସୁବିଧା ପାଇପାରୁଛନ୍ତି କାର୍ଡ଼ ହେଲେ ଆଧାରକାର୍ଡ଼ ଦେଖେଇବାକୁ ପଡ଼ୁଛି ଆଉ ସ୍ୱାସ୍ଥ୍ୟକାର୍ଡ଼ ଦେଖେଇଦେଲେ ଠିକ୍ ଠାକ୍ ହେଇପାରୁଛି ରୋଗ ବଡ଼ ବଡ଼ ରୋଗରୁ ବି ଭଲ ହେଇପାରୁଛନ୍ତି ସରକାରଙ୍କୁ ବହୁତ ଧନ୍ୟବାଦ ଦବାର ବି ଅଛି ଏମିତି କରିଛନ୍ତି ଯେହେତୁ ଗରିବଲୋକମାନେ ବହୁତ ଉପକୃତ ହଉଛନ୍ତି ବଡ଼ ଲୋକମାନଙ୍କର ତ କିଛି ଅସୁବିଧା ନଥିଲା କିନ୍ତୁ ଗରିବ ଲୋକମାନେ ବହୁତ ଏଇଥିରୁ ବହୁତ ରୋଗରେ ମରିଯାଉଥିଲେ ଯେହେତୁ ବଡ଼ ବଡ଼ ହସ୍ପିଟାଲରେ ଯାଇପାରୁନଥିଲେ କିଛି କରିପାରୁନଥିଲେ ତାଙ୍କ ପାଇଁ କିଛି ସୁବିଧା ସୁଯୋଗ ନଥିଲା ସରକାର ବହୁତ ସୁବିଧା କରିବାରୁ ସେମାନେ ବହୁତ ଫାଇଦା ପାଇପାରିଛନ୍ତି ଏବେ କିଛି ଅସୁବିଧା ନାହିଁ କାର୍ଡ଼ ଦେଖେଇଲା ମାନେ ସବୁଠି ସବୁ ହସ୍ପିଟାଲରେ ଆଟାଜମେଣ୍ଟ ହେଇଛି କାର୍ଡ଼ର ସୁବିଧା ପାଇପାରିଛି ସରକାର ଏଇ କାର୍ଡ଼କୁ ସବୁ ହସ୍ପିଟାଲମାନଙ୍କରେ ପ୍ରାୟେ ରଖିଛି ଯିଏ ଆଡ଼ମିସନ ହେବେ ସେ କାର୍ଡ଼ର ଫାଇଦା ପାଇପାରିବେ ତେଣୁକରି କାର୍ଡ଼ଟା ବହୁତ ସମସ୍ତଙ୍କୁ ସହାୟ ହେଉଛି ଏମିତିକି ଗରିବ କ'ଣ ବଡ଼ ଲୋକ କ'ଣ ସମସ୍ତେ ବି ଏ କାର୍ଡ଼ର ଫାଇଦା ଉଠାପାରୁଛନ୍ତି